ହଁ ମୁଁ ଭୁବନରୁ ଗୋଟିଏ ତିନି ଚାରି ଦିନ ପୂର୍ବରୁ ଟିଭି ଆଣିଥିଲି ଆଣି ଘରେ ଯେତେବେଳେ ଟିଭି ଟି ଲଗାଏ ନା ଶବ୍ଦ ହେଲା ନା କିଛି ଚିତ୍ର ବିଚିତ୍ର ଚ୍ୟାନେଲ୍ ଲଗାଇଲେ ଆସିଲା ଧବ ଧବ ହଉଛି ଚଡ଼ ଚାଡ଼ ଚିଡ଼ ଚାଡ଼ ହୋଇକି ବନ୍ଦ ହୋଇ ଯାଉଛି କିଛି ଦେଖି ହେଲା ନାହିଁ ଆଉ ସେ ଟିଭି ଆଣିଲାଠୁ କିଛି ଆଉ ଲାଗିଲା ନାହିଁ ଘରେ ପରିବାରରେ ସମସ୍ତେ ଆଉ ଟିଭି ଦେଖିବାକୁ ମାନେ ଦେଖିବାକୁ ଚାହିଁଲେ ବି ଆଉ ଦେଖି ପାରିଲେନି ଏଟା ଖରାପ ହୋଇଗଲା ଆଉ ଘରେ ପରିବାରରେ ସମସ୍ତେ ଆଉ ମୋତେ ଗାଳି ଗୁଲଜ କରୁଛନ୍ତି ବିଗୁଡ଼ୁଛନ୍ତି ସେ ଟିଭିଟି କାହିଁ ଆଣିଲ କିଛି ଚାଲୁନାହିଁ କି ଆସୁନାହିଁ